ଆମ ଗ୍ରାମ ସ୍କୁଲ୍ରେ ଆନୁଆଲ୍ ଫଙ୍କସନ୍ ହେଉଥିଲା ସେହି ସମୟରେ ମତେ ଅତିଥି ହିସାବରେ ଡାକିଥିଲେ ସେଇ ହିସାବରେ ଲୋକମାନଙ୍କର ନାଟ୍ୟ ନୃତ୍ୟ ସବୁ ଦେଖି ମୁଁ ବହୁତ ଖୁସି ଅଟେ କେଉଁ କେଉଁ ଯାହା ଯାହାର ନାଟକ ବହୁତ ଭଲ ହୁଏ ତାକୁ ପ୍ରାଇଜ୍ ଦିଏ ଖାତା କଲମ ପେନ୍ କପ୍ ଏସବୁ ପ୍ରାଇଜ୍ ଦିଆ ସଙ୍ଗେ ସଙ୍ଗେ ଲୋକମାନେ ପିଲା ଖୁସି ହୁଅନ୍ତି ଓ ପରିବେଶ ଅନୁସାରେ ଏସବୁ ସ୍କୁଲ୍ର ସମାବେଶ ସଙ୍ଗୀତ ନୃତ୍ୟ ନାଟ ନହେଲେ ପରିବେଶ ମଧ୍ୟ ଖରାପ ହୁଏ ଓ ଆପଣଙ୍କ ମୁଁ ଅନୁଭୂତି ପାଇଛି ଯେ ସ୍କୁଲ୍ର ଅନୁଭୂତି ଭାଗ ପିଲା ନେବା ନିତାନ୍ତ ଆବଶ୍ୟକ ଭାଗ ନେଲେ ମଣିଷ ପିଲା ପିଲାଙ୍କର ଭବିଷ୍ୟତ ଭବିଷ୍ୟତ ହେଉଛି ସ୍କୁଲ୍ ସ୍କୁଲ୍ ବିନା ଥିଲା ଜୀବନ ବର୍ବାଦ୍ ପରିବେଶ ଦୁନିଆ ଫଙ୍କସନ୍ ଭାଗ ନେବା ପିଲାର ନିତାନ୍ତ ଆବଶ୍ୟକ